ମୁଇଁ ମଧ୍ୟମ ପିଢ଼ିର ଲୋକ ମୋର୍ ଆଗର୍ ଲୋକମାନେ ବା ପୁରୁଣା ପିଢ଼ିର ଲୋକମାନେ ସେମାନେ ଲମ୍ବା ଲମ୍ବା ସାର୍ଟ୍ ପ୍ୟାଣ୍ଟ୍ ପିନ୍ଧୁଥିଲେ ଚଉଡ଼ା ଚଉଡ଼ା ଭତ୍ଲଙ୍ଗ୍ ଫତ୍ଲଙ୍ଗ୍ କିନ୍ତୁ ଏବର୍ ଯୁବପିଢ଼ିର ପିଲାମାନେ ସବୁ ଟାଇଟ୍ ଜିନ୍ସ ହାଫ୍ ପ୍ୟାଣ୍ଟ୍ ଏମିତି ମାନେ ପିନ୍ଧୁଛନ୍ କିନ୍ତୁ ଆଗର୍ କାଳ୍ ବେଲ୍କେ ଲୁଙ୍ଗି ଧୁତି ପିନ୍ଧା ହେଉଥିଲା ଇ ଯେନ୍ ଫରକ୍ଟା ରହେଲା ଇ ଫରକ୍ଟା ନାଇଁ ରହେଲେ ନାଇଁ ହୁଏ ଆର୍ ଇ ସବୁ ସନ୍ତୁଳନ କରିବାକୁ କୁହାଯାଇଛେ ଏଗୁଡ଼ିକ ଭିନ୍ନ ଭିନ୍ନ ଆଉ ଇମାନେ ଯଦି ଠିକ୍ ଭାବ୍ରେ ରହିବେ ଆମର୍ ଲେଖାଁ ଧୂତି ଲୁଙ୍ଗି ପିନ୍ଧିକରି ତାହେଲେ ଭଲ୍ ହେବା